ଆମେ ହଉଚୁଁ ଓଡ଼ିଶାର୍ ଆମେ ଯେହେତୁ ଓଡ଼ିଶାର ଆମର୍ ମାତୃଭାଷା ହଉଛେ ଓଡ଼ିଆ ତ ଆମ ଜନ୍ମରୁ ହିଁ ଓଡ଼ିଆ ଆମର୍ ମା' ବାପା ଶିଖେଇ ଆସିଛନ୍ ଆମେ ଜନ୍ମରୁ ହିଁ ଜାନିଚୁଁ ଆମେ ଓଡ଼ିଆ ଆଉ ସମସ୍ତେ ବି ଜାନିଚନ୍ ଆମେ କଥାବାର୍ତ୍ତା ବି ଓଡ଼ିଆରେ ଲାଗ୍ସୁଁ ଓଡ଼ିଶାର ଯେହେତୁ ସମସ୍ତେ ଓଡ଼ିଆରେ ହି କଥା ଲାଗସନ୍ କେହି ବି ହେତ୍କି ହିନ୍ଦୀର ତାର୍ମାନେ କେହି ନାଇଁ ଜାନଥିସନ୍ ଆମ୍କୁ ଯେତେବେଲେ ସ୍କୁଲ୍ରେ ପଢ଼ାସନ୍ ଟିଚର୍ ସେତେବେଲେ ହିଁ ଆମେ ହିନ୍ଦୀ ଜାନ୍ସୁଁ ଶିଖାସନ୍ ଯେତେବେଲେ ସେତେବେଲେ ଟିକେ ଶିଖିବାର୍ ଲାଗି ଅସୁବିଧା ହେସି ଓଡ଼ିଆର ଯେନ୍ ଯେନ୍ଟା ସବୁକିଛି ପାଢ଼ିପାର୍ସୁଁ ଓଡ଼ିଆ ବହି ପଢ଼ିପାର୍ସୁଁ ଓଡ଼ିଆ ଲେଖିପାର୍ସୁଁ ଓଡ଼ିଆର ସବୁକିଛି କରିପାର୍ସୁଁ ତାର୍ମାନେ କିଛି କିଣି ଗଲେ ବି ଓଡ଼ିଆରେ ହିଁ ମାଗିକି ଘିନ୍ସୁଁ ତ ହିନ୍ଦୀ ଆମ୍କୁ ବହୁତ୍ ଅସୁବିଧା ହେସି ହିନ୍ଦୀରେ କିଛି ନାଇଁ ହେତ୍କି ଭଲ୍ ନାଇଁ ଜାନ୍ସନ୍ ତାର୍ ମାନେ ଲେଖ୍ବାରେ ହିନ୍ଦୀ ତ ଶୁନ୍ବାରେ ଭଲ୍ ଲାଗ୍ସି ଯେନ୍ତା କି ହିନ୍ଦୀ ଗୀତ ଆମେ ଶୁଣୁଛୁଁ ହିନ୍ଦୀର ମୁଭି ବି ଦେଖୁଛୁଁ ଶୁନ୍ବାରେ ଭଲ୍ ଲାଗ୍ସି ହେଲେ ଆମେ ହେତ୍କି କହି ନାଇଁପାରୁ କହେଲେ ବି ବହୁତ୍ ଅସୁବିଧା ହେସିଁ କ୍ଲିୟର୍ କହି ନାଇଁପାର୍ସୁଁ ଲେଖ୍ବାର୍ ବି ଅସୁବିଧା ହେସି ଯେନ୍ତାକି ପୁଂଲିଙ୍ଗ ସ୍ତ୍ରୀ ଲିଙ୍ଗ ଲେଖ୍ବାରେ ଓଡ଼ିଆରେ ଯେନ୍ତା ପୁଂଲିଙ୍ଗ ସ୍ତ୍ରୀ ଲିଙ୍ଗ ଆମେ ସେନ ଜାନୁଛୁ କେନେ କେନ୍ଟା ଲଗାଯାଇସି ତାପରେ ହିନ୍ଦୀରେ ଏନ୍ତା କିଛି ଲଗା ନାଇଁ ଯାଏ ସବୁ ଅଲ୍ଗା ହେଇ ଯାଏସି ତା ପଛେ ଆମ ଓଡ଼ିଶାରୁ ଯଦି ବାହାର୍କେ ଯାଏସୁଁ ତାହେଲେ ଆମ୍କୁ ହିନ୍ଦୀ ହିଁ କହେବାକେ ପଡ଼୍ସି ଯେହେତୁ ଆମ ରାଷ୍ଟ୍ର ଭାଷା ହିନ୍ଦୀ ତାହେଲେ ହିନ୍ଦୀ ସବୁ ଜାଗାରେ ହିନ୍ଦୀ ହିଁ କୁହାଯାଏସି ଆମେ ଯେହେତୁ ଓଡ଼ିଶାରୁ ବାହାର୍କେ ଗଲେ ହିନ୍ଦୀ ହିଁ କହେସୁଁ ତ ହିନ୍ଦୀ କହେବାରେ ଟିକେ ଅସୁବିଧା ହେସି ଆର୍ ଶିଖ୍ବାରେ ଟିକେ ଅସୁବିଧା ହେସି ତାର୍ ମାନେ କହିନାଇଁ ହେସି ବାହାର୍କେ ଗଲେ ହେନ୍ତା କିଛି କହି ନାଇଁ ହେସି